ନମସ୍କାର

ପ୍ରି ୱେଡ଼ିଂ ଫଟୋ ଶୂଟ୍ ଅଛି ଡେଟ୍ କେବେ କହିଛନ୍ତି ଆଚ୍ଛା ଅଠର ତାରିଖ ଅଠର ତାରିଖ ପରେ ନାହିଁ ଆଚ୍ଛା ବାହାଘର ବାହାଘର କାହାର ହେଉଛି ଆଚ୍ଛା ଆପଣ ନିଜେ ପ୍ୟାରେଣ୍ଟସ୍ କେହି ନାହାଁନ୍ତି କି ବଡ଼ ଭାଇ କେହି ନାହାଁନ୍ତି ଘରେ ହଁ ହଁ ବାହାଘରରେ ସମସ୍ତେ ବ୍ୟସ୍ତ ଝିଅ ବାହାଘର ଆଚ୍ଛା ଆମର ତ ପାଖରେ ଏଇଠି ଏତେ ଭଲ ପ୍ଲେସ୍ ନାହିଁ ଯଦି ସମୁଦ୍ର ପାଖାପାଖି ଯିବା ସେଇଠି ଭଲ ଭଲ ଫଟୋ ଆସିବ ଭଲ ଶୂଟ୍ ହେଇପାରିବ ଲୋକେଶନ୍ ଭଲ ଅଛି ଆଉ ଭଲ ଦେଖାଯିବ ତ ଡିଷ୍ଟାନ୍ସ ହେଇଯିବ ଦୂରତା ବହୁତ ହେଇଯିବ ତ ସେଇଟା ଏଇଠି କହିଲେ ଆମର ଓଡ଼ିଶାରେ ପୁରୀ ହିଁ ଅଛି ପୁରୀ ଅଛି କୋଣାର୍କ ଅଛି ତା' ଟିକେ ଆଗକୁ ପଳାଇ ଆସିଲେ ଭୁବନେଶ୍ୱର ଅଛି ଉଦୟଗିରି ଅଛି ଖଣ୍ଡଗିରି ଅଛି ସେଇଠି ଭଲ ଶୂଟ୍ ହବ ନା ଦିନଟା ପାଇଁ ଚାର୍ଜେସ୍ ଲାଗିବ ଆକ୍ଚୁଆଲି ଡିଷ୍ଟାନ୍ସ ନେଇକି ଆପଣ ଯଦି କହିବେ ଗୋଆ ଯିବା ପାଇଁ ସେଠି ଚାର୍ଜେସ୍ ଅଲଗା ଲାଗିବ ଡିଷ୍ଟାନ୍ସ ରହୁଛି ନା ଆପଣ ଖାଲି ଆଚ୍ଛା ଓଡ଼ିଶା ଭିତରେ ହେଲେ ପୁରୀ ପାଖାପାଖି ଗଲେ ଆପଣଙ୍କୁ ପଚାଶ ହଜାର ଟଙ୍କା ପାଖାପାଖି ଲାଗିଯିବ ଆପଣଙ୍କର ସେଇ ହଁ ଆପଣଙ୍କର ସେଇଠି ଆମେ ସବୁ ଦେବୁ ବାକି ଡ୍ରେସ୍ ଆପଣ ଆପଣ ଆପଣଙ୍କ ହଜ୍ବ୍ୟାଣ୍ଡଙ୍କର ମିନିମମ୍ ପନ୍ଦରରୁ କୋଡ଼ିଏ ହଳ ଡ୍ରେସ୍ ଆଣିବେ ମ୍ୟାଚିଂ କଲର୍ର ଆଣିବେ ମ୍ୟାଚିଂ କଲର୍ ଆଣିବେ ହଁ ନା ନା ଆମେ ଖାଲି ଆଲବମ୍ ବନାଇଦେବୁ ଆପଣଙ୍କୁ ପେନ୍ଡ୍ରାଇଭ୍ ଦେଇ ଦେବୁ ସି ଡ଼ି ଡି ଭି ଡ଼ି ଆମେ ପ୍ରୋଭାଇଡ଼୍ କରିପାରୁନୁ ପଚାଶ ହଜାର ଭିତରେ ହଁ ମୁଁ ଭାବୁଛି ପୁରୀ ପାଖାପାଖି ଟିକେ ଯିବା କୋଣାର୍କ ଟିକେ ଯିବା ବୋଟ୍ରେ ଟିକେ କରିବା ଭଲ ଭଲ ଫଟୋ ରାମଚଣ୍ଡୀ ପାଖରେ ଅଛି ଭଲ ଫଟୋ ଆସିବ ଅହ ଆଚ୍ଛା ହଉ ଆପଣ ଟିକେ ବସିଥାନ୍ତୁ ମୁଁ ଆଉ ଜଣଙ୍କର ପାସପୋର୍ଟ ସାଇଜ୍ ଫଟୋ ଉଠାଇକି ଆସିକି ଆପଣଙ୍କ ସହିତ କଥା ହେଉଛି ଆଉ କେତେ କ'ଣ ଆଡ଼ଭାନ୍ସ ଦେବେ କେଉଁଠି କେଉଁଠି କ'ଣ କରିବା କେଉଁ ଟାଇମ୍ ମୁଁ ଆପଣଙ୍କୁ କହିବି ଟିକେ କଥା ହବା ଆଉ ଟିକେ ବସିଥାନ୍ତୁ ମୁଁ ଆସୁଛି